ସକାରକ ସକାର ସକାରାତ୍ମକ ଅନୁ ଅନୁଭୂତି କହିଲେ ଯେଉଁ ଯେଉଁଠିକି କେଉଁଠି ଗଲେ ମାନେ ଶୀତ ଦିନରେ କେଉଁଠି ଗଲେ ମୁଁ ଜ୍ୟାକେଟ୍ ଥରିକି ଯାଏ କିମ୍ବା ସ୍ଵେଟର୍ ଥରିକି ଯାଏ ଯେଉଁଟାକି ଆମର ଦେହ ପାଇଁ ଭଲ ଥାଏ କାହିଁକିନା ଶୀତ ଦିନରେ ଆମେ ସେହା ଜ୍ୟାକେଟ୍ କିମ୍ବା ଏ ସ୍ଵେଟର୍କୁ ବହୁତ ପରିମାଣରେ ୟୁଜ୍ କରିଥାଉ ଓ ଆମେ ଯଦି କେଉଁଠି ବାହାରେ ଯିବୁ କହିଲେ ସେଇଠି ବି ପ ମାନେ ବହୁତ ଭଲ ଲାଗେ ଆମେ ଟା ଷ୍ଟାଇଲିସ୍ ଷ୍ଟାଇଲିସ୍ ପ୍ରକାରର ନ୍ୟୁ ନ୍ୟୁ ପ୍ରକାର ଷ୍ଟାଇଲିସ୍ର ଜ୍ୟାକେଟ୍ ପିନ୍ଧିଥାଉ ତାହାଦ୍ୱାରା ଆଉ ଅନ୍ୟର ଆକର୍ଷଣ ଯେମିତି ଆମ ଉପରେ ପଡ଼ିଥାଏ ସେଇ ପ୍ରକାର ଆମେ ସେ ଷ୍ଟାଇଲିସ୍ ଜିନିଷ ବି ପିନ୍ଧିଥାଉ ହଉ ସେ ଷ୍ଟାଇଲି ଜିନ୍ସରେ ଜିନ୍ସରେ ମୋତେ ସେଇଟା ପିନ୍ଧିବା ପିନ୍ଧି ଥାଉ କାହିଁକି ନା ସେଇଟା ବହୁତ ପରିମାଣରେ ଭଲ ଥାଏ ଆଉ ମୁଁ ବାହାରେ ଗଲେ ମୁଁ ସେଇଟା ହିଁ ଜିନ୍ସ ସହିତ ସେଇଟା ହିଁ ପିନ୍ଧି ଯାଏ ଯେଉଁଟାକି ଆମର ଜ୍ୟାକେଟ୍ ଆଉ ଯଦି ଶୀତ ଦିନରେ ଯଦି କେଉଁଠି ମୁଁ ବାହାରକୁ ଯାଏ ଗଲେ ଜ୍ୟାକେଟ୍ ପିନ୍ଧି ଜ୍ୟାକେଟ୍ ନେଇ ତ ଆଉ ସ୍ଵେଟର୍କୁ ବି ଧରିକି ଯାଏ